ବିଜ୍ଞାନ ଏବଂ ବୈଷୟିକ କ୍ଷେତ୍ରରେ କ୍ୟାରିଅର୍ କରିବାକୁ ଚାହୁଁଥିବା ବନ୍ଧୁ ସମ୍ପର୍କୀୟ ବୈଷୟିକ ଏବଂ କ୍ଷେତ୍ରରେ ସୁପାରିଶ୍ କରିବେ ଠିକ୍ ଅଛି ଆମର ତ ବିଜ୍ଞାନ ଏବଂ ବୈଷୟିକ କ୍ଷେତ୍ରରେ କ୍ୟାରିୟର୍ ଗଢ଼ିବାକୁ ସମସ୍ତଙ୍କର ପସନ୍ଦ କାଇଁକିନା ଆଜିକାଲି ଦୁନିଆରେ ବିଜ୍ଞାନ ହିଁ ସବୁକିଛି ବିଜ୍ଞାନ ଦ୍ୱାରା ମଣିଷ ଚନ୍ଦ୍ରପୃଷ୍ଠକୁ ଯାଇପାରୁଛି ଦେଖନ୍ତୁ ଆମର ବର୍ତ୍ତମାନ ବିଜ୍ଞାନ ଦ୍ୱାରା ଏତିକି ସମ୍ଭବ ଯାହାକି ଚନ୍ଦ୍ରପୃଷ୍ଠକୁ ଯିବା ପାଇଁ ହେଇସାରିଲାଣି ଆଉ ବିଜ୍ଞାନ ହିଁ ସବୁକିଛି ଆଧୁନିକ ଯୁଗରେ ବିଜ୍ଞାନ ନହେଲେ କିଛି ହେଇପାରିବନାହିଁ ଆଉ ଆଦିମ ଭଳି ତ ବଞ୍ଚେଇ ହେଇପାରିବ ନାହିଁ ସମାଜରେ ଆଉ ଭାରତରେ ତ ଶ୍ରେଷ୍ଠ କଲେଜ ତ ବହୁତ ଅଛି ଯାହାକି ଶ୍ରେଷ୍ଠ କଲେଜ୍ ରମାଦେବୀ ରେଭେନ୍ସା କଲେଜ ବୀର ସୁରେନ୍ଦ୍ର ସାଏ କଲେଜ ଏମିତି ସବୁ କଲେଜ ଅଛି ଆଉ ବିଶ୍ୱବିଦ୍ୟାଳୟ କହିଲେ ନାଳନ୍ଦା ବିଶ୍ୱବିଦ୍ୟାଳୟ ଆମର ବଡ଼ ବିଶ୍ୱବିଦ୍ୟାଳୟ